ସରକାର ଙ୍କ ତରଫ ରୁ କୃଷକ ମାନଙ୍କ ପାଇଁ ବିଦ୍ୟୁତ ସଂଯୋଗ କରିବାକୁ ଅନେକ ଯୋଜନା ରହିଛି ଯେମିତି କି କୃଷି କାର୍ଡ ରେ ବିଦ୍ୟୁତ ଅଫିସ ରେ ଦେଖାଇ ସେମାନେ କହିଲେ ସେମାନେ ଆସି କୃଷି ପାଇଁ ବିଦ୍ୟୁତ ସଂଯୋଗ କରିଥାନ୍ତି ଅଧିକ ଲୋଡ଼ ପଡ଼ିବାରୁ ଲୋ ଭଲଟେଜ ର ଶିକାର ହେବାକୁ ପଡ଼ିଥାଏ ଯେମିତି କି କଚଡ଼ା ବାଡ଼େଇବା ଧାନ ବାଡ଼େଇବା ଭଳି ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼େ